ବାବୁ ସାର ଦୋକାନୀ କହୁଥିଲେ

କ'ଣ କ'ଣ ସାର ଅଛି ଆପଣଙ୍କ କତିରେ ଆଉ ପଟାସ୍ଟା କେତେ ଟଙ୍କା ପଡ଼ିବ ବସ୍ତା ହରିକା କେତେ ନେବେ

ଡିଏପିଟା ଆଉ ସାରଳା ସାରଳା କିଲୋଟା କେତେ ଟଙ୍କା ଆମେ ଯେଉଁ ଧାନ ଚାଷ କରୁଛୁ ପୋକ ଖାଇଯାଉଛନ୍ତି ଆଉ କେଉଁ ସାର କ'ଣ ପକେଇଲେ ଭଲ ହେବ ଟିକେ

ଭଲ ସାର ଦେଉଛନ୍ତି ନା ବାଲି ଫାଲି ମିଶେଇକି ଦେଉଛନ୍ତି ଯଦି ଖରାପ ଯଦି ଖରାପ ପଡ଼ିବ ମୁଁ ନେଇକିନା ପୁଣି ଫେରସ୍ତ କରିବି

ଦୋକାନ କେତେବେଳେ ଖୋଲା ରହୁଛି କେତେବେଳେ ବନ୍ଦ ରହୁଛି ଆପଣ ବସୁଛନ୍ତି ନା ଆପଣଙ୍କ ପିଲା କେତେବେଳେ କିଏ କ'ଣ ବସୁଛନ୍ତି କହୁନାହାଁନ୍ତି ମୁଁ ଯିବି ଆପଣ କେତେଟାରୁ କେତେଟା ରହୁଛନ୍ତି

ହଉ ତାହେଲେ ରଖନ୍ତୁ